ମୋତେ ପୁରୀ ଯିବାକୁ ବହୁତ ଭଲ ଲାଗେ ପୁରୀରେ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଅଛନ୍ତି ପୁରୀ ସବୁଠୁ ସୁନ୍ଦର ସ୍ଥାନ ଅଂ ସମୁଦ୍ର କୂଳ ମଧ୍ୟ ରହିଛି କଳ୍ପବଟ ମଧ୍ୟ ଅଛି ଚାରୋଟି ଦ୍ୱାର ରହିଛି ଉଁ ଆପଣଙ୍କ ବାଟ ଗଣେଶ ମଧ୍ୟ ଅଛନ୍ତି କଳ୍ପବଟରେ ଆପଣଙ୍କ କିଛି ବି ମନସ୍କାମନା କରିକି ବନ୍ଧାଯାଏ ତା ହେଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି କଥା ରହିଛି ସ ସବୁଠାରୁ ଆହୁରି ଭଲ ଲାଗେ ଆମର ସମୁଦ୍ର କୂଳ ସ୍ୱର୍ଗଦ୍ୱାର ସ୍ୱର୍ଗଦ୍ୱାରରେ ଆମର ଶବ ମାନଙ୍କର ଦାହ କରାଯାଏ ସେମାନେ ସ୍ୱର୍ଗ ପ୍ରାପ୍ତି ହୁଅନ୍ତି ବୋଲି କିମ୍ବଦନ୍ତୀ ରହିଛି ସମୁଦ୍ରକୂଳରେ ବସିବାକୁ ଭଲ ଲାଗେ ତାର ସୁଲୁସୁଲିଆ ପବନ ଢେଉ ମଧ୍ୟ ଆସେ ପାଖକୁ ସ ସମୁଦ୍ରରେ ବସିଲା ବେଳକୁ ସ ଆମର ମହାଲଷ୍ମୀଙ୍କ ବାପଘର କଥା ପୁରାଣରେ ଆମେ ଶୁଣିଛୁ ଜେଜେ ମା ଆଉ ଜେଜେ ବାପାଙ୍କ କଥା ଠୁ ଶୁଣିଛୁ ମା ସମୁଦ୍ରର ରାଜକନ୍ୟା ହେଉଛନ୍ତି ମା ଲଷ୍ମୀ ଲଷ୍ମୀ ସମୁଦ୍ର ରୁ ହିଁ ବାହାରିଥିଲେ ସମୁଦ୍ର ମଂଥନ ସମୟ ରେ ପ୍ରଭୁ ଭଗବାନ ମହାଲଷ୍ମୀ କି ଗ୍ରହଣ କରିଥିଲେ